ହଁ କୁହନ୍ତୁ ହଁ ମୁଁ ପାଣି ପଞ୍ଚାୟତରୁ କହୁଛି

କ'ଣ ହେଇଛି କହୁନାହାଁନ୍ତି ମଇଳା ପାଣି ଆସୁଛି କେତେଦିନ ହେଲା ଏପରି ପାଣି ଆସୁଛି ପାଣି ମଇଳା ପାଣି କହିଲେ କ'ଣ ହେଉଛି ପାଣିରେ ତେଲିଆ ତେଲିଆ ଆସୁଛି ଆଉ କ'ଣ ହେଉଛି ଗୋଳିଆ ପାଣି ଆସୁଛି

ତାର ମାନେ ଠିକ୍ କ'ଣ ମାନେ ୟାର ସଲ୍ୟୁସନ୍ଟା ହେଇପାରିବ ମୁଁ ଭାବୁଛି ମୁଁ ମୁଁ ତ ଖାଲି ପାଣି ଦେଉଛି ମୋ ଦ୍ୱାରା ବି ଏତିକି ଜିନିଷ ହେଇପାରୁନି ତୁମେ ଟିକେ ଯାଇକି କହିଲେ ଭଲ ହୁଅନ୍ତା

ଯଦି କିଛି ଟାଙ୍କି ଫାଟିଯାଇଥିବ କିନ୍ତୁ ବାହାର କିଛି ଜିନିଷ ଯଦି ଦୂଷିତ ପାଣି ବୋଧେ ଟାଙ୍କିରୁ ଯାଉଛି ମୋର ମନେ ହେଉଛି

ନାଇଁ ନାଇଁ ୟାର ବ୍ୟବସ୍ଥା ନିଶ୍ଚୟ ଆର ବ୍ୟବସ୍ଥା ନିଶ୍ଚୟ କରିବି ମୁଁ ମୁଁ ଯେତିକି ମୋ ଦ୍ୱାରା ଯେତିକି ସମ୍ଭବ ମୁଁ କେବଳ କହିପାରିବି ଆଉ ସାର୍ଙ୍କୁ ଜଣେଇପାରିବି

ନାଇଁ ନାଇଁ କାର୍ଯ୍ୟରେ ନିଶ୍ଚୟ କରିବୁ ଏଇଟା

କିନ୍ତୁ ଯେହେତୁ ଆପଣ ମାନେ ଟିକେ ବ୍ୟସ୍ତତାରେ ରହୁଛନ୍ତି ସାର୍ ଠିକ୍ରେ ସମୟ ଦେଇପାରୁନାହାଁନ୍ତି ସେଇନାଗି ଅସୁବିଧା ହେଉଛି ଆମେ ନିଶ୍ଚୟ ଚେଷ୍ଟା କରିବୁ ଆପଣ ମାନେ ବ୍ୟସ୍ତ ହୁଅନ୍ତୁନି ଆମେ ନିଶ୍ଚୟ ଚେଷ୍ଟା କରିକି ୟାର ସମାଧାନ କରିବୁ ଠିକ୍ ଅଛି ଠିକ୍ ଅଛି ଆପଣମାନେ ବ୍ୟସ୍ତ ହୁଅନ୍ତୁନି ଆମେ ନିଶ୍ଚୟ ଏହାର ସମାଧାନ କରିକି ଠିକ୍ ପାଣି ଆପଣମାନଙ୍କୁ ଆମେ ଯୋଗାଇବା ପାଇଁ ବ୍ୟବସ୍ଥା କରୁଛୁ